ସାର୍ ନମସ୍କାର

ହଁ ଭଲ ଅଛି ସାର୍ ଆମର ଆମ ସ୍କୁଲ୍ରେ ସେଇଟା ଗୋଟେ ଭଲିବଲ୍ ମ୍ୟାଚ୍ଟେ କରୁଛନ୍ତି ବୋଲେ ଆମର ଭଲିବଲ୍ଟା ମୋତେ ଟିକେ ଭଲ୍ସେ ଖେଳିବାର ଅଛି ମୁଁ କହିଲି କେନା କେନା କରିବି ସାର୍ ଟିକେ ହଁ ସାର୍ ପିଲାମାନେ ସବୁ ଏଇଠି ଅଛନ୍ତି ଖେଳୁଛନ୍ତି ସାର୍ ମୁଇଁ ଫିଟର ନା ଫିଟର ବୁଷ୍ଟର

ସକାଳୁ ସାର୍ ଚାରି ବାଜେ ଉଠୁଛେ ରନିଂ କରିବା ତାପରେ ଆସିବା କରି ଗାଧେଇ ପାଧେଇ ଭଜାଭଜୀ ଖାଉଁଛେ ୟୋଗା କରୁଛେ

ହଁ

ହଁ ସାର୍ ହଁ

ହଁ ହୁଁ ହଁ ସାର୍ ହଁ

ହଁ ଆମର ଏଇଟା ସାର୍ ଇଏ ଭଲିବଲ୍ ଆମର ଅନ୍ତିମ

ହଁ ସାର୍ ହଁ ସାର୍ ଆମର ସାର୍ ସେଇଟା ବକ୍ସ କରିବ

ସାର୍ ଆମର ଇଏ ଭଲିବଲ୍ ଯେନ୍ ଯେନ୍ ଅଛନ୍ ହଁ ସାର୍ ଯେନ୍ ତିନଟା ଅଛନ୍ ଆଉ ସାର୍ ଆମର ଇଏ ପ୍ଲେସମେଣ୍ଟ ମାନେ ଖେଳିବା ମୋତେ ଟିକେ ସିଖାବ ସିଖାବ ସାର୍

ହଁ ଠିକ ଅଛି ସାର୍ ରହିଲି ସାର୍ ନମସ୍କାର